ଆମ ଅଞ୍ଚଳର କୌଣସି ନିର୍ଦ୍ଦିଷ୍ଟ ମାନେ ସେମିତି କହିବାକୁ ଗଲେ ଏଇଟା ଆମର କହିବାକୁ ଗଲେ ସମ୍ପୂର୍ଣ୍ଣ ଭାବରେ ପେସାଗତ କାର୍ଯ୍ୟକ୍ରମ ଘରେ ବସୁଥିବା ଗୃହିଣୀମାନେ ନିଜ କାମଦାମ ସାରିବା ପରେ ନିଜର ଫାଙ୍କା ସମୟରେ ଏସବୁକୁ ତନ୍ତରେ ବୁଣାବୁଣି କରନ୍ତି ଏବଂ ଖାସ୍ କରି ଖଦି ଏବଂ ହାତବୁଣା ସମ୍ବଲପୁରୀ ଶାଢ଼ୀ ଏସବୁକୁ ଆମର ଲୋକମାନେ ବହୁତ ପସନ୍ଦ କରନ୍ତି ଏବଂ ତାହା ପିନ୍ଧିବା ପାଇଁ ମଧ୍ୟ ବହୁତ ଭଲ ଲାଗିଥାଏ ଏହା ଆମର ଯେହେତୁ ହିନ୍ଦୁ ଜାତିର ଗୋଟେ ରୀତିନୀତି କହିଲେ ଚଳେ ଏବଂ ପାରମ୍ପରିକ ପୋଷାକ ପତ୍ରରେ ବେଶଭୂଷାରେ ଆମର ସମସ୍ତ ସ୍ତ୍ରୀ ଲୋକମାନେ ରହିଥାନ୍ତି ଏବଂ ସେମାନେ ଚେଷ୍ଟା ବି କରନ୍ତି ତେଣୁ ଆମେ ମଧ୍ୟ ସେମାନଙ୍କ ସହିତ ଚେଷ୍ଟାକରୁ ଏବଂ ଚେଷ୍ଟା ଜାରି ମଧ୍ୟ ରଖିବୁ